ମୁଁ ଔଷଧୀୟ ବୃକ୍ଷ ଏବଂ ଫୁଲ ଜାତୀୟ ପଦାର୍ଥ ଏବଂ ଫଳ କହିଲେ ଯେମିତିକି ଆମ୍ବ ଆଉ ପିଜୁଳି ଏବଂ ଆମ୍ବ ପିଜୁଳି ଏହିପରି ଫଳକୁ ଚାଷ କରିବା ପାଇଁ ପସନ୍ଦ କରିଥାନ୍ତି କାହିଁକିନା ଔଷଧୀୟ ବୃକ୍ଷ ଦ୍ୱାରା ଆମେ ନିଜେ ଏହାଦ୍ୱାରା ଉପକୃତ ତ ହେଉଛେ ଯେମିତି କି ଘିକୁଆଁରୀ ହେଉ ଏହାଦ୍ୱାରା ଆମର ବିଭିନ୍ନ ପ୍ରକାରର ଘରୋଇ ଉପଚାରରେ ଲାଗିଥାଏ ତା'ସହିତ ଆମେ ଯଦି ଫୁଲ କହିଥାଉ ବିଭିନ୍ନ ପ୍ରକାର ମନ୍ଦାର ଫୁଲ ହେଉ କିମ୍ବା ଚମ୍ପା ଫୁଲ ହେଉ ଟଗର ଫୁଲ ହେଉ ଏପରି ଚାଷ କରିବା ଦ୍ୱାରା ଆମେ ନିଜେ ବିକ୍ରି କରିବା ଦ୍ୱାରା ଠାକୁରଙ୍କ ପାଖରେ ମଧ୍ୟ ଚଢ଼ାଇ ଥାଉ ଅନ୍ୟ କାହା ପାଖରେ ହଁ ହଁ ମାଗିବା ପାଇଁ ଯାଇ ନଥାଉ ତା'ପରେ ଫଳ କହିଲେ ଆମ୍ବ ଯେମିତିକି ବିଭିନ୍ନ ପ୍ରକାର ହାଇବ୍ରିଡ଼ ଆମ୍ବ ଗଛ ଲଗାଇବା ଦ୍ୱାରା ଏହା ବହୁତ କମ ବର୍ଷରେ ଫଳ ଦେବା ଆରମ୍ଭ କରିଥାଏ ଏବଂ ଏହା ଆମକୁ ଲାଭବାନ ମଧ୍ୟ କରିଥାଏ କାରଣ ଏଥିରେ କୌଣସି ବେଶି ଖର୍ଚ୍ଚ କରିବାକୁ ପଡ଼ିନଥାଏ ଅଳ୍ପ ସ୍ୱଳ୍ପ ଖର୍ଚ୍ଚରେ ଆମେ ବିଭିନ୍ନ ପ୍ରକାର ଲାଭ ପାଇଥାଉ ସେଥିଲାଗି ମୁଁ ଏହି ଗଛ ଔଷଧୀୟ ବୃକ୍ଷ ଗଛ ଏବଂ ଫୁଲ ଏବଂ ଆମ୍ବ ପିଜୁଳି ପରି ଫଳ ଚାଷ କରିବାକୁ ମଧ୍ୟ ବହୁତ ପସନ୍ଦ କରିଥାଏ